ହ୍ୟାଲୋ ଆପଣ ଶ୍ରୀ ଗୁଣ୍ଡିଚା ରେଷ୍ଟୁରାଣ୍ଟରୁ କହୁଛନ୍ତି ମୁଁ ବିଷମ କଟକରୁ ସସ୍ମିତା କହୁଥିଲି ଗୋଟେ ଖାଇବା ଅର୍ଡ଼ର ଅଛି କମ୍ ଚିନି ଆଉ କମ୍ ଲୁଣ ଏସବୁ ପଡ଼ିଥିବ କମ୍ ତେଲ ମସଲା କମ୍ ଲୁଣ ପଡ଼ିଥିବ ଆଉ କୋବି ତରକାରୀ ଆଉ ଗୋଟେ ପନିର ଆଉ ଫ୍ରାଏଡ଼ ରାଇସ୍ ଅର୍ଡ଼ର ଅର୍ଡ଼ର ଥିଲା ଆଉ ମୁଁ ପିଲା ପଠେଇ ଦେଉଛି ଆପଣ ପଠେଇଦେବେ ଆଉ